ଗ୍ରାମାଞ୍ଚଳରେ ଗେମ୍ ଖେଳିବାକୁ ହେଲେ ପଡ଼ିଆରେ ଖେଳନ୍ତି ନଚେତ୍ ଷ୍ଟୁଡ଼ିଓ ତ ନଥାଏ ଆଉ ସହରାଞ୍ଚଳରେ ଷ୍ଟୁଡ଼ିଓ ଥାଏ ପିଲାମାନେ ସେଇ ଷ୍ଟୁଡ଼ିଓରେ ହିଁ ଗେମ୍ ଖେଳି ଦିଅନ୍ତି